ପଶୁପାଳନ ସ୍ଥାୟୀ କୃଷି ଏବଂ ଖାଦ୍ୟ ନିରାପତ୍ତା ପାଇଁ ଆମେ ବିଭିନ୍ନ ପ୍ରକାରର ଯୋଗଦାନ ଦେଇପାରିବୁ ଯେମିତି କି ସଂପ୍ରଦାୟକୁ ଆମେ ମାଛ ମାଂସ ବା ଅଣ୍ଡା ଦୁଗ୍ଧ ହେଇଗଲା ତା'ପରେ ଆମ ନଡ଼ା କୁଟା ତାଙ୍କୁ ଗୋବର ଏଇସବୁ ଜିନିଷ ଆମେ ଦେଇପାରିବା ଯୋଉରା କି ପଶୁପାଳନରେ ସହାୟକ ଧର ତାଙ୍କର ଘର ନାହିଁ ଆମେ ତାଙ୍କ ପାଇଁ ଘର ତିଆରି କରିଦେଲେ ମାନେ ଗୁହାଳ ତିଆରି କରିଦେଲେ ତାଙ୍କର ଖାଦ୍ୟପେୟର ବ୍ୟବସ୍ଥା କରିଦେଲେ ଏହିପରି ଭାବେ ଆମେ ତାଙ୍କୁ ଯୋଗଦାନ ବା ସାହାଯ୍ୟ କରିପାରିବା ଯଦି ମୁଁ ଆମ ଅଞ୍ଚଳର ବିଷୟରେ କହିବି ଆପଣଙ୍କୁ ଆମର ଏଇଠି ଗୋଟେ ବ୍ୟବସାୟରେ ଗୋଟେ ବ୍ୟବସାୟ କେବେ ଜଣେ ମଣିଷକୁ ତିଆରି କରେ ମାନେ ବ୍ୟବସାୟ ଗୋଟେ ମଣିଷ କେବେ ବ୍ୟବସାୟ କରିପାରିନଥାଏ ସେଥିପାଇଁ ତାକୁ ବିଭିନ୍ନ ଲୋକଙ୍କର ସହାୟତା ଆବଶ୍ୟକ ପଡ଼େ ସେହିପରି ଆମ ଅଞ୍ଚଳରେ ମଧ୍ୟ ଗୋଟେ ବ୍ୟବସାୟରେ ତାଙ୍କ ପରିବାର ତାଙ୍କ ପରିବାର ବା ଗୋଟେ ଗାଁ ଏହିଭଳି ଭାବରେ ରହିଥାନ୍ତି ଯାହାଦ୍ଵାରା କି ବହୁତ ଲାଭ ମଧ୍ୟ ସେମାନେ ପ୍ରାପ୍ତ କରିଥାନ୍ତି ଯେଉଁ କାମଟି ଏକାଠି ମିଳିକି କଲେ ହୁଏ ସେଇଟା କ'ଣ ଜଣଙ୍କର ହେଇପାରେ କି ସେଥିଯୋଗୁଁ ଏକାଠି ମିଳିକି ସେମାନେ କରିଥାନ୍ତି ଯାହାଦ୍ଵାରା କି କାମଟି ବହୁତ ଭଲ ବା ଶୀଘ୍ର ହୋଇପାରେ ଆଉ ମୁଁ ଯଦି ତାଙ୍କ ଠୁ ଭଲ ହେବାକୁ ଚାହିଁବି ତା'ହେଲେ ମୁଁ ମୁଁ ବି ସେମିତି ଅନ୍ୟ ଲୋକମାନଙ୍କୁ ନେଇ ମୋତେ ବ୍ୟବସାୟ କରିବାର ଅଛି ବା କରିକି ମୁଁ ଭଲ ହେଇପାରିବି କାରଣ ଏକା ତ ବ୍ୟବସାୟ କରିବାଟା ବହୁତ କଷ୍ଟ ସେଥିଯୋଗୁଁ ଅନ୍ୟମାନଙ୍କୁ ନେଇ ବ୍ୟବସାୟଟା କଲେ ବ୍ୟବସାୟଟି ଭଲ ହେଇଥାଏ